ଡକ୍ଟର ଅଁ ଡକ୍ଟରେଟ୍ କହୁଥିଲେ ଆଜ୍ଞା ମୁଁ ବର୍ଷାରାଣୀ କହୁଥିଲି କେଉଁଝରରୁ

ଆଜ୍ଞା ମୁଁ କହିବାକୁ ଟିକିଏ ଯେଉଁ ଆପଣଙ୍କ ସହିତ କଥା ଥିଲା ଟିକିଏ ମେଡ଼ିକାଲ ବିଷୟରେ ଆଜ୍ଞା ମୋର ଟିକିଏ ଯେଉଁ ଆକ୍ସିଡ଼େଣ୍ଟ ହେଇଥିଲା ସେଇଟା ପେନ୍ କି କ'ଣ କି ଯେଉଁ ଆକ୍ସିଡ଼େଣ୍ଟ ହେଲା ସେ ଦୁଇ ଦିନ ଯାଏ କାହିଁ କିଛି ପେନ୍ ହେଲାନି କିନ୍ତୁ ଏବେ ଟିକିଏ ଫୁଲିକି ଟିକେ ପେନ୍ ହଉଛି ଖାଲି ଜଷ୍ଟ ଆକ୍ସିଡ଼େଣ୍ଟ ହେଇଥିଲା ସେତେବେଳେ ଜଷ୍ଟ ଈଂଜୁରି ଟିକେ ଜଷ୍ଟ ହେଇଥିଲା ତ ହେଟା କିଛି ଲାଗିଲାନି ଆଉ ତାପରେ ଏବେ କିନ୍ତୁ ଦୁଇ ଦିନ ପରେ ସେଇଟା ଫୁଲା ହେଇକି ସେଇଟା ଗୋଡ଼ଟା ଟିକିଏ ବିନ୍ଧା ହଉଛି ମୁଁ ଭାବୁଥିଲି ସେଇଟା ସେଇଟା କିଛି କ'ଣ କହିବେ ସେଥିରେ ଟିକିଏ ଦେଖାଏ ଦେଖି କ'ଣ ଅପରେସନ୍ ଫପରେସନ୍ ଲାଗିବ କି ନା ହାଡ଼ ଫାଡ଼ ଭାଙ୍ଗିଛି କି ଅ ଆଜ୍ଞା ତାନେ ଅପରେସନ୍ ରେ କେତେ କ'ଣ ଟଙ୍କା ଖର୍ଚ୍ଚ ଲାଗିବ ଆଜ୍ଞା

ଆମର ବିଜୁ କାର୍ଡ଼ କରିଛୁ ଆମର ବିଜୁ କାର୍ଡ଼ ବି ଅଛି ଆଉ ଆଜ୍ଞା ସେଇଠି ରହିବାକୁ ପଡ଼ିବ କି ଓହୋ ଆଜ୍ଞା ତାହେଲେ ଆମର ମୁଁ ଯେଉଁ ଅପରେସନ୍ କେତେ ତାରିଖରେ ହେଇ ହେଇପାରିବ ତାପରେ ପୁଣି ଯେଉଁ ରେଷ୍ଟ ନବୁ ଆ ରେଷ୍ଟ ନବା ଆଉ ସେଇଠି ବୋଧେ ରହିବା ଖାଇବା ଆପଣ ସେଇଠି ଦେବେ ନା ଆଜ୍ଞା ମେଡ଼ିସିନ୍ ସେ ମେଡ଼ିକାଲରୁ ସବୁ ମିଳିଯିବ ହଉ ଆଜ୍ଞା ମୁଁ ତ ଗରିବଲୋକ ଯାହା ହବ ଟିକେ ଦେଖିକି ଆମ ପାଇଁ ନହେଲେ କମ୍ କରିବେ ଆଉ ଆମର ବିଜୁ କାର୍ଡ଼ ରୁ ଯାହା ଯେତିକି ଯଦି ହବ ସେତିକି ହବ ନହେଲେ ଆମେ ତ ଗରିବଲୋକ ଆମ ପାଖରେ ଏତେ କିଛି ପଇସା ନାହିଁ ଅପରେସନ୍ କହିଲାବେଳୁକୁ ତ ବହୁତ ପଇସା ଲାଗିବ ଯାହା ଲାଗୁଛି ହଉ ଆଜ୍ଞା ତାହେଲେ ମୁଁ କାଲି ଯାଇ ଆପଣଙ୍କୁ ଦେଖାକରିବି ହଉ ଆଜ୍ଞା ରହୁଛି